ତେଇଶି ଜାନୁଆରୀ ଦୁଇ ହଜାର କୋଡ଼ିଏ ଚବିଶ ମାର୍ଚ୍ଚ ଦୁଇ ହଜାର ଏକୋଇଶି ବାର ଏପ୍ରିଲ୍ ଦୁଇ ହଜାର ବାଇଶି ପନ୍ଦର ମେ ଦୁଇ ହଜାର ତେଇଶି ନଅ ଫେବୃଆରୀ ଦୁଇ ହଜାର ଚବିଶ